ହଁ ଆଜ୍ଞା କୁହନ୍ତୁ ଶୁଣନ୍ତୁ ଆଜ୍ଞା କଷ୍ଟମର ଶୁଣନ୍ତୁ କଷ୍ଟମର ତ ବେଶୀ ଅଛନ୍ତି ଆଉ ଏଥର ଠିକ୍ ଟାଇମ୍ରେ ଦେବେ ନହେଲେ ସକାଳ ଆଠଟାରୁ ଉପରଳା ଚାରିଟାରୁ ଏମିତି ଦେବା ଆଉ କରେଣ୍ଟ ବି ଠିକ ରହୁନି ନା ଆଉ କରେଣ୍ଟ ଆସିଲା ଆଉ ଇଆଡ଼େ ତ କଷ୍ଟମର ବେଶୀ ହେଉଛନ୍ତି ଏଥର ଠିକ୍ ଟାଇମରେ ଦେବେ ସକାଳ ସାତଟାରୁ ନହେଲେ ସନ୍ଧ୍ୟା ଚାରିଟା ପାଞ୍ଚଟାକୁ ଆଉ ଆଜ୍ଞା ଶୁଣନ୍ତୁ କରେଣ୍ଟ ସବୁ ନେଉଛି ନା ତାହେଲେ ଆଉ କରେଣ୍ଟ ଉପରେ କାରବାର ଆଉ କରେଣ୍ଟ ଯଦି ଠିକ୍ ନ ରହିଲେ ଆମେ ପାଣି ସପ୍ଲାଏ କେମିତି କରିପାରୁିବୁ ହଉ ଠିକ୍ ଅଛି ଏଥର ଏଥର ହଁ ନାଇଁ ନାଇଁ ଠିକ୍ ଅଛି ହଁ ହଉ ଠିକ୍ ଅଛି ହଉ ଏଥର ଠିକ୍ ଟାଇମ୍ରେ ଦେବା ଆଉ ସାତଟାରୁ ଦେବା ଆଉ ହଉ ଠିକ୍ ଅଛି ହଁ ହଁ ହଁ ସେଇଟା ସେଇଟା ତ ଆମେ ଖାଲି ଯାଣୁଛୁ ଯେ ପାଣିର ଲୋକ ପାଇଲେ ତ ସବୁ ସୁବିଧା ହେବନା ହଁ ଠିକ୍ ଅଛି ଠିକ୍ ହଉ ଠିକ୍ ଅଛି ହଁ ହଁ ହଁ ହଁ ହଁ ହଁ ହଉ ଠିକ୍ ଅଛି ହଉ ହଉ ହଉ ଆଛ ଠିକ ଟାଇମ୍ରେ ଦେବା ଆସ ହଉ ଠିକ ଅଛି ହଉ ରହିଲି